ହଁ ହ୍ୟାଲୋ ହଁ ଆଜ୍ଞା ସେ ଓଲା ଡ୍ରାଇଭର ଲାଗିଛି ତ ଏଇଟା ଭୁବନେଶ୍ୱର ହଁ ହଁ ହଁ ଯେ ଶୁଣନ୍ତୁ ଆଜ୍ଞା ମୁଇଁ ଏବେ ପ୍ଲାଟଫର୍ମରେ ଅଛେଁ ବୋଇଲେ ମୋର ଭୁବନେଶ୍ୱର ବହୁତ ଜାଗା ବୁଲାବୁଲି ଟିକେ କରବାର ଅଛେ କେତେ କେତେ ପଇସା ନେବେ କାଣା ଯେ ଟିକେ କହୁନ ଆର୍ ବୁକ୍ କରିଦେଉଁ ଆର୍ କେତେ ବଜେ ପହଞ୍ଚିବେ ଆଜ୍ଞା ଓ ଗୋଟେ ଇ ଜଣେ ଯାତ୍ରୀକେ ଛାଡ଼ିକିରି ଆସିବେ ତ ହଁ ହଉ ବୋଲେ କେତେ ପନ୍ଦର କୋଡ଼ିଏ ମିନିଟ୍ ଲାଗିଯିବା ଅଧାଘଣ୍ଟା ଭିତରେ ପହଁଞ୍ଚିବେ ହଁ ଆଜ୍ଞା ଠିକ୍ ଅଛି ଠିକ୍ ଅଛି ମୁଇଁ ଏଇନ ଟିକେ ଫ୍ରେସ୍ ଫ୍ରେସ୍ ଟିକେ ହେଇଯାଏ ସେନେ ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଠିକ ଅଛି ଯେ ଶୁଣନ୍ତୁ ଆଜ୍ଞା ବେଶୀ ଲେଟ୍ ଟିକେ ନାଇଁ କରିବେ ହଁ ହଁ ହଁ ଯେ ଯେ ଶୁଣନ୍ତୁ ଆଜ୍ଞା ଟାଇମ୍ ହେଇପାରବା ତ ନନ୍ଦନକାନନ କୋଣାର୍କ ଲିଙ୍ଗରାଜ ସେ କଳ୍ପନା ଛକରେ ଯେଉଁ ଗୋଟେ ମ୍ୟୁଜିୟମ୍ଟେ ପରା ଅଛେ ଏସବୁ ବୁଲବାର ଅଛେ ବରମୁଣ୍ଡା ବସ୍ଷ୍ଟାଣ୍ଡ ଯାଇ ସେ ଖଣ୍ଡଗିରି ଉଦୟଗିରି ବି ଟିକେ ଯିବାର ଅଛି ଆଚ୍ଛା ଆରୁ ସେ ଧଉଳିନିକି ଟିକେ ଯାଇହେବା ତ ଆଚ୍ଛା ଫିସ୍ ଟିକେ ଅଧିକା ନେବେ ଠିକ୍ ଅଛି ଠିକ୍ ଅଛି ତାର ବ୍ୟବସ୍ଥା କର୍ମା ଯେ କେତେ କେତେ ନେବେ ଯେ ହଁ ଭଲ୍ କରି ସବ୍ କରି ବୁଲାବୁଲି ଟିକେ କରୁନ୍ ତ ଯେନ୍ଟା ହେଉଛି ଦମା ହେଥିଲାଗି ଚିନ୍ତା କରିବେନି ଆଜ୍ଞା ଆର୍ ଖର୍ଚ୍ଚାବାର୍ଚ୍ଚ ହଁ ହଁ ହଁ ଖର୍ଚ୍ଚାବାର୍ଚ୍ଚ ବି କରମ ବାଟେଘାଟେ ପିଆପିଇ କରିସନ୍ କେ ହଁ ହଁ ଆଜ୍ଞା ଟିଫିନ୍ପତ୍ର ତ ଠିକ୍ ଅଛେ ଠିକ୍ ଅଛେ ଆଜ୍ଞା ଠିକ୍ ଅଛି ମୋତେ ଟିକେ ବୁଲାବୁଲି କରନ୍ ତ ଭଲକରି ଆଉ ଜଲ୍ଦି ଟିକେ ପହଞ୍ଚିବାର ଚେଷ୍ଟା କରନ୍ ନାଇଁ ନାଇଁ ବେଶି ଟିକେ ଲେଟ୍ ନାଇଁ କରବେ ବୁଝିଲେ କି ନାଇଁ ହଁ ହଁ ଠିକ୍ ଅଛି ଆଉ ପନ୍ଦର କୋଡ଼ିଏ ମିନିଟ୍ ଭିତରେ ଟିକେ ପହଁଞ୍ଚିବେ ଯେ ଠିକ୍ ହେବା ଠିକ୍ ଅଛି ଆଜ୍ଞା ରହୁଛି